ଯେହେତୁ ମୁଁ ଜଣେ ସ୍ତ୍ରୀଲୋକ ଘରର ଗୃହିଣୀ ମୁଁ ତେଣୁ ମୁଁ ରୋଷେଇରେ ବହୁତ ସମୟ ବିତାଏ ସକାଳେ ରୋଷେଇ ପୁଣି ଖରାବେଳେକୁ ପୁଣି ରାତିକି ଏମିତି ରୋଷେଇ କରେ ଯେ ରୋଷେଇ ସମୟ ରୋଷେଇ ଘରେ ବହୁତ ସମୟ ବିତେଇବା ପିଲାମାନେ ବି ଅଛନ୍ତି ଛୋଟ ଛୁଆ ତାଙ୍କୁ ବି ସମୟ ଦେବାକୁ ପଡ଼େ ମୋ ଯାଆ ବି ଅଛି ସିଏ ବି ରହିଥାଏ ଆଉ ଏମିତି ସବୁ ରୋଷେଇ କେତେ ଜାଣିବାପରେ ବି କୌଣସି ସବୁ ରୋଷେଇ କ'ଣ ସମସ୍ତେ ଜାଣିଥାନ୍ତିକି ଯେମିତି ହେଲେ କୌଣସି ରୋଷେଇ ଜାଣିନଥାନ୍ତି ଏଣୁ ମୋତେ ପୋଡ଼ପିଠା ଆସେ ନାହିଁ ମୋ ଶାଶୁ ଦିନେ ମୋତେ ପୋଡ଼ପିଠା ଶିଖେଇଲେ ପୋଡ଼ପିଠା କେମିତି ହେବ ମୋତେ ଶିଖେଇଲେ ପୋଡ଼ପିଠାରେ ଚାଉଳଚୁନା ଦରକାର ତା' ଦେହରେ ନଡ଼ିଆ ଦରକାର ତା' ଦେହରେ ତେଜପତ୍ର ଦରକାର ତା' ଦେହରେ ଗୁଡ଼ ଦରକାର ତା' ଦେହରେ ଏମତି ସବୁ ଜିନିଷ ଦରକାର ତେଣୁ ତାକୁ ପକେଇ ମୁଁ ସେଇଠୁ ଗୋଟେ ଦିନ ପୋଡ଼ପିଠା କଲି ପୋଡ଼ପିଠା କରୁ କରୁ ସେ ପୋଡ଼ପିଠାଟି ବହୁତ ଭଲ ହେଇଥିଲା ଯେଉଁମାନେ ଖାଇଲେ ସେମାନେ କହିଲେ ଯେ ବହୁତ ଭଲ ହୋଇଛି ପୋଡ଼ପିଠାଟି ଏବଂ ମୋତେ ସେ ଜିନଷଟି ଆସୁନଥିଲା ଶାଶୂଙ୍କର ସାହାଯ୍ୟରେ ମୁଁ ସେ ପିଠାଟିକି ଶିଖିଲି ପିଠାଟି ବି ଭଲ ଭାବରେ କଲି ଏମିତି ସବୁ ଜିନିଷ ରୋଷେଇ ଘରେ ରହିଲାପରେ ରୋଷେଇ ଘରେ ତ ସବୁପ୍ରକାର ଜିନିଷ କରିବାକୁ ପଡ଼େ ଯେଉଁ ଜିନିଷ ନ ଆସେ ଯାହାଠୁ ହେଲେ ତ ଗୋଟେ ଶିଖିକି ବି କରିପାରିବା ଯେହେତୁ ଆମେ ଜଣେ ଗୃହିଣୀ ଏମିତି ସବୁ ଜିନିଷ କ'ଣ ସମସ୍ତେ ଜାଣିଥାଆନ୍ତି କି ନିଶ୍ଚିନ୍ତ ଯିଏ ଗୋଟେ ନଜାଣିଥାଏ ଯେଉଁ ଜିନିଷ ଆମେ ନ ଜାଣିଛେ ଜଣଙ୍କଠୁ ଜାଣିଲେ ସେ ଜିନିଷଟାକୁ ଆମେ କଲେ ଭଲହେଲା କି ଖରାପ ହେଲା ତାକୁ ବି ଜଣକୁ ଦେବା ସିଏ ବି ଖାଇଲାପରେ କହିବ ଯେ ନାଇଁ ନିଶ୍ଚିନ୍ତ ଏଇଟା ଭଲ ହେଇଛି କି ଖରାପ ହେଇଛି ତେଣୁ ଖାଇଲାପରେ ସିଏ କହିଲା ଯେ ନାଇଁ ଭଲ ହେଇଛି ତେଣୁ ଏ ଜିନଷଟା ମୁଁ ଶିଖିନଥିଲି ତାଙ୍କଠୁ ଶିଖିଗଲି ଜିନିଷଟା ଏମିତି ରୋଷେଇ ଘରେ ପଶି ସବୁ ଜିନିଷ ଶିଖିବାକୁ ସବୁ ଜିନଷ ଚେଷ୍ଟା କଲେ ସବୁ ଜିନଷ ରୋଷେଇ କ'ଣ ସବୁ ଜିନଷ ବି ହେଇପାରିବ ତେଣୁ ଆମେ ସେଥିରେ ରୋଷେଇ କଲୁ ଆଉ